ହ୍ୟାଲୋ ହଁ ସାଙ୍ଗ ଜାଣିଛୁ ମୁଁ ଗୋଟେ ହେୟାର ଅଏଲ୍ କାଲି ମାର୍କେଟରୁ ଆଣିଥିଲି ତା' ବେନିଫିଟ୍ ଗୁଡ଼ିକ ଶୁଣିଲାପରେ ନେଇକି ଆସିଲି ମୋ ଚୁଟି ବି ପ୍ରବଳ ଛିଣ୍ଡୁଥିଲା ମୁଁ ପଚାଶ ଷାଠିଏ ଟଙ୍କାରେ ଯାହା କିଣେ ଏ କଷ୍ଟ୍ ବି ଦୁଇଶହ ଟଙ୍କା ମୁଁ ଭାବିଲି ବୋଧେ ଭଲ ପଡ଼ିବ ତା'ର ଦେଉଛି ଆଡ଼ଭର୍ଟାଇଜ୍ ଦେଉଛି ସେଥିପାଇଁ ନେଇଆସିଲି କିନ୍ତୁ ଲଗେଇଲା ପରେ କିଛି ତା'ର କିଛି ଫାଇଦା ନାହିଁ ଆଉ ବେକାର ପଇସା ଲସ୍ ହେଲା କିନ୍ତୁ ଫାଇଦା କିଛିନାହିଁ ଖାଲି ଧରି ଆସିଲି ସିନା କିନ୍ତୁ ମନ ଭାରି ଦୁଃଖ ଆଉ କ'ଣ କହିବି ଖାଲି ପଇସା ଗଲା କିନ୍ତୁ ଫାଇଦା କିଛି ନାହିଁ ଓ ହଉ ତୁ କ'ଣ କରେ ମୁଁ ରଖୁଛି